ମୁଁ ଗୋଟିଏ ଦୋକାନକୁ ଡ୍ରେସ୍ ଆଣିବାକୁ ଯାଇଥିଲି ସେଇଟା ଅଫର୍ ଥିଲା ହଜାର ଟଙ୍କା ଆଉ ଗୋଟିଏ ଦୋକାନକୁ ଯାଇକି ପଚାରିଲାରୁୁ ଦୁଇ ହଜାର ଟଙ୍କା ଥିଲା ମୁଁ ଆସିକି ପଚାରିଲି ସେ ଦୋକାନରେ ଦୁଇ ହଜାର ଏ ଦୋକାନରେ କ'ଣ ପାଇଁ ହଜାରେ ଏ କପଡ଼ା କ'ଣ ଲାଷ୍ଟିଙ୍ଗ ଦବ କିି ଆଉ ଏ କପଡ଼ା କ'ଣ ବେଶୀ ଦିନି ଯିବକି ପଚାରିଲି ଆଉ ମୁଁ ସେଠୁ କପଡ଼ା ଧରି କରି ଆସିଲି ଆସି କରି ପିନ୍ଧିଲି ମୋର ସେ କପଡ଼ା ବେଶୀ ଲାଷ୍ଟିଙ୍ଗ ଦେଲା ମୁଁ ଦୁଇ ବର୍ଷ ହେଲା ପିନ୍ଧୁଛି